ମୁଁ ମୁଖ୍ୟତଃ ସମସ୍ତ ପ୍ରକାରର ଗଛ ଲଗାଇଥାଏ ଯେପରିକି ପ୍ରଥମେ ତ ହେଲା ଫୁଲ ଗଛ ମୁଁ ମୋ ଅଗଣାରେ ଫୁଲ ଗେଗଛ ବିଶେଷ ପରିମାଣର ଲଗାଇଥାଏ କାରଣ ଫୁଲ ଗଛ ଦ୍ୱାରା ମୋର ଠାକୁର ପୂଜା ପ୍ରତିଦିନ ସକାଳୁ ମୁଁ ଠାକୁର ପୂଜା କରେ ଫୁଲ ତୋଳିକି ଏବଂ ଯେକୌଣସି ଆମ ଗାଁରେ ମନ୍ଦିର ପ୍ରତିଷ୍ଠା ହେଉ କିମ୍ବା ଯେକୌଣସି ମନ୍ଦିର ଠାକୁରଙ୍କ କାମରେ ମୋ ଫୁଲ ମାଳ ହୋଇକି ଲାଗିପାରେ ଏହାକୁ ଛାଡ଼ିକି ଲତା ଜାତୀୟ ଫସଲ କହିଲେ ମୁଁ ବୋଇତାଳୁ ଲଗାଇଥାଏ ବୋଇତାଳୁ ମଧ୍ୟ ଭଲ ହୋଇଥାଏ ତା ପରେ ରହିଲା ଆମର ପୁଟଳ ହେଉ ଭେଣ୍ଡି ହେଉ କିମ୍ବା ବାଇଗଣ ହେଉ ଆମ୍ବ ଗଛ ମୁଁ ସମସ୍ତ ପ୍ରକାରର ଗଛ ଲଗାଇଥାଏ